ମୋର ପ୍ରିୟ ଖେଳ ବାଟି ମୁଁ ସବୁବେଳେ ବାଟି ଖେଳୁଛି ଆଉ ଗରମ ଟାଇମ୍ରେ ସବୁ ସାଙ୍ଗସାଥି ଗୋଟେ ଜାଗାରେ ହେଉଛି ଆଉ ସମସ୍ତେ ମିଶିକରି ବାଟି ଖେଳୁଛି ସମସ୍ତେ ବାଟି ଖେଳୁଛି ଗଛ ତଳେ ଗଛ ତଳେ ହଉ କି ବଡ଼ ବଡ଼ ଖେଳ ପଡ଼ିଆରେ ହଉ ସମସ୍ତେ ମିଶିକି ବାଟି ଖେଳୁଛି ଆଉ ବାଟି ଖେଳିଲେ ଆଙ୍ଗୁଟି ବି ଷ୍ଟ୍ରଙ୍ଗ ହୁଏ ଆଉ ସମସ୍ତେ ଖେଳୁଛି ବଡ଼ ଗୋଟେ ଗୋଲ ଦେଇକରି ସେ ଭିତରେ ବାଟି ରଖୁଛି ସମସ୍ତେ ଆଉ ଖେଳୁଛି ଆମେ ସମସ୍ତେ ଖେଳୁଛି ଆଉ ବହୁତ ଖେଳ ଖେଳୁଛି ଯେମିତିକି ଚକି ଚକି ବି ଗୋଟେ ଭଲ ଖେଳ ସବୁ ସାଙ୍ଗସାଥି ମିଶି କରି ଚକି ଖେଳୁଛି ଆଉ ଚକିରେ ବି ଖେଳିବାକୁ ମଜା ଆସୁଛି ଚକି ଖେଳିବାକୁ ବି ମଜା ଆସୁଛି ଚକି ବି ସେମିତି ଗୋଟେ ଏକ ଖେଳ ଗୋଟେ ଚକି ନେବା ଆଉ ଗୋଟେ ବାଡ଼ି ନେବା ବାଡ଼ି ସହିତ ଚକି କନେକ୍ଟ କରି ମାରୁ ମାରିଲେ ଚକି ବହୁତ ଦୂର ଯାଏ ଆଉ ଖେଳିବାକୁ ବି ମଜା ଲାଗୁଛି ଆଉ ଡାଙ୍ଗ ଗୁଟି ଗିଲି ଡଣ୍ଡା ଗିଲି ଡଣ୍ଡା ବି ଗୋଟେ ଭଳ ଖେଲ ଯେମିତି ଗୋଟେ ଗିଲି ନେବା ଆଉ ଡଣ୍ଡା ନେବା ଗିଲି ରଖିକରି ଡଣ୍ଡା ସହିତ ମାରିଲେ ବି ଭଲ ହୁଏ